ସର୍ବପ୍ରଥମେ ଶିଶୁଟି ଜନ୍ମ ହୋଇଥାଏ ଶିଶୁର ନାଭିରେ ଗର୍ଭନଳୀରେ ଯୋଡ଼ିଥାଏ ସବୁଯାକ ପୋଷଣ ଶିଶୁ ପାଖକୁ ଆସିଥାଏ ଶିଶୁକୁ ମୁକ୍ତି ଦେବା ତେଲ ନଖାଇବା ବହୁତ ଲାଗନ୍ତି କେମିତି ନାଭିକୁ ଜଲ୍ଦିରୁ ଜଲ୍ଦି ଖସାଇଦେବେ ଏହା କରିବା ବେଳକୁ ଅନୁଚିତ୍ ନାହିରେ ଲାଗିବା କଥା ନୁହେଁ ଯେପର୍ଯ୍ୟନ୍ତ ନିଜକୁ ନିଜେ ଖସିନଯାଉଛି ଯଦି ଉପରେ ଧ୍ୟାନ ଦେବାକୁ ପଡ଼ିବ ଯେ ନାଭିର ଚାରି ପାଖରେ କିଛି ହେଉନାହିଁ ତ ଯଦି କିଛି ହେଉଛି ତ ଡାକ୍ଟରଙ୍କ ପାଖକୁ ନେଇ ଦେବାକୁ ପଡ଼ିବ ଛୁଆମାନଙ୍କୁ ତାଙ୍କ ଠିକ୍ ସମୟରେ ଖାଇବା ଦେବା କଥା ଛୁଆମାନଙ୍କୁ ସବୁବେଳେ ଚବିଶ ଘଣ୍ଟାରୁ ଦିନକୁ ଅଠର କୋଡ଼ିଏ ଘଣ୍ଟା ଶୋଇବାକୁ କଥା ସେଇଟା ତାଙ୍କ ଦେହ ପକ୍ଷେ ଭଲ ହୋଇଥାଏ